ଗୋବରରେ ମିଥେନ୍ ରାସାୟନିକ ପଦାର୍ଥ ଥାଏ ଗୋବର ଛିଞ୍ଚିବା ଦ୍ଵାରା ଘରେ କୌଣସି ଜୀବଜନ୍ତୁ କିମ୍ବା କୌଣସି କୀଟ ପତଙ୍ଗ ଘରେ ପ୍ରବେଶ କରନ୍ତି ନାହିଁ କୌଣସି ଯେମିତିକି ସାପ କୌଣସି ଅନ୍ୟାନ୍ୟ ଜୀବଜନ୍ତୁ ଘରେ ପସନ୍ତି ନାହିଁ ଗୋବର ଆମେ ସକାଳୁ ଉଠି ଗୋବର ଅଗଣାରେ ଯେଉଁଠି ଛିଞ୍ଚିବା ଦରକାର ଆମେ ଗୋ ଉଠି ସକାଳୁ ଗୋବର ପାଣି ଛିଞ୍ଚୁ ଗୋବର ପାଣି ଛିଞ୍ଚିବା ଦ୍ଵାରା ଜୀବାଣୁ ମରିଯାନ୍ତି ଏବଂ ଆମକୁ ସ୍ଵଚ୍ଛ ଲାଗେ ଗୋବରକୁ ଆମେ ଶୁଭ ମାନି ଛିଞ୍ଚୁ ଗୋବ ର ଛିଞ୍ଚିବା ଦ୍ଵାରା ଆମକୁ ଭଲ ଲାଗିଥାଏ